ପାଞ୍ଚ ଆଠ ଦୁଇ ହଜାର ତେଇଶି ନଅ ଏଗାର ଦୁଇ ହଜାର ତେଇଶି ଆଠ ବାର ଦୁଇ ହଜାର ତେଇଶି ଏକ ଦୁଇ ଦୁଇ ହଜାର ଚବିଶି ଦୁଇ ତିନି ଦୁଇ ହଜାର ଚବିଶି